ଆମ ମୁଁ ଲକ୍ଷ୍ମୀ ବସ୍ ଜେନ୍ଟାକି ଇହାଦେ ବର୍ତ୍ତମାନ୍ ଗାଡ଼ି ଯେନ୍ଟାକି ଗାଁ ପଞ୍ଚାୟତ୍ରୁ ଯାଉଛେ ଏତେ ସୁବିଧା ହଉଛେ ଯେ ମୁଁ ପାଞ୍ଚ୍ ଟଙ୍କା ପନ୍ଦ୍ର ଟଙ୍କା ଦେଲେ ନକେ ଆମ ଘରୁ ବ୍ଲକ୍କେ ପହଞ୍ଚି ପାରୁଚୁଁ ଏ ବହୁତ୍ ସୁବିଧା ହଉଚେ ତା'ପରେ ଟେମ୍ପୁମାନେ ଟେମ୍ପୋମାନେ ଇଟା ହଉଚେ କାଣାକି ସବୁବେଳେ ବହୁତ୍ ଟେମ୍ପୁମାନେ ହେଇଗଲାନ ଯେ ଟେମ୍ପୁମାନ୍କେ ଏବେ ଯା ଆସ୍ କର୍ବାର୍ଲାଗି ବହୁତ୍ ସୁବିଧା ହଉଚେ ତା'ପରେ ଗାଡ଼ିମାନେ ତା'ମାନେ ବସ୍ ଗାଡ଼ିରେ ଯିବାର୍ଟା ଏତେ ଭଲ୍ ହଉଚେ ଯେ ବହୁତ୍ ଭଲ୍ ହଉଚେ ବୁଝ୍ଲେକେଁ ତା'ପରେ ଟେମ୍ପୁଟା ଟିକେ ଗୁଟେ କିଲୋମିଟର୍ ଦୁଇ କିଲୋମିଟର୍ ଗଲେବି ଯିବାର୍ ଲାଗି ବହୁତ୍ ଯା ଆସ୍ କର୍ବାର୍ ଲାଗି ଗୁଟେ ସୁବିଧା ହଉଚେ ବସ୍ ଗାଡ଼ିରୁ ସବୁଥି ଭଲ୍ ହଉଛେ ଆମ ମୋ ଲକ୍ଷ୍ମୀ ବସ୍ରେ ଗଲେ ବ୍ଲକ୍କେ ବ୍ଲକ୍ରୁ ସୋନ୍ପୁର୍ ଗଲେ ବଲାଙ୍ଗୀର୍ ଗଲେ କି ଭୁବନେଶ୍ୱର୍ ଗଲେ ଏତେ ସୁବିଧା ହଉଚେ ଯେ ବହୁତ୍ ତା'ମାନେ ସୁବିଧାରେ ଯା ଆସ୍ କରି ହଉଚେ ଏତେ ସୁବିଧା ହଉଚେ ଯେ ପୁଣି ଯାଇକିରି ଫିରି ବି ହଉଚେ